ଆମେ ଦେଖୁଛ ଆମର ସମାଜରେ ବହୁତ ପ୍ରକାର ଖେଳମାନେ ଅଛେ ଭାରତରେ ଗୁଟେ ଖେଲ୍କେ ବହୁତ ଗୁରୁତ୍ୱ ଦିଆ ହେଉଛେ ସେଟା ହେଉଛେ କ୍ରିକେଟ୍ ଆଉ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ଖେଳମାନେ ବି କରସନ୍ ଯେନ୍ତାକି ବ୍ୟାଡ଼ମିଣ୍ଟନ୍ ଆଉ ହେଉଛେ ଫୁଟବଲ୍ ଟେନିସ୍ ଆଉ ସୁଇମିଂ ଏଇପ୍ରକାର ଖେଳମାନେ ଖେଳସନ୍ ଖେଲ ଖେଳିବା ଦ୍ୱାରା କାଁ ହେସି ମନୁଷ୍ୟର ବଡ଼ିର ସବୁ ଶାରୀରିକ ଅଙ୍ଗମାନେ ସେମାନେ ଫ୍ରୀରେ ମୁଭ୍ କରିପାରସନ୍ ଆଉ ସେମାନଙ୍କର ସମସ୍ତଙ୍କର ଗୋଟେ ଗୋଟେ ଏକ୍ସରସାଇଜ୍ ହେସି ଯାହାଫଳରେକିି ଦେହଁଟା ସୁସ୍ଥ ରହିସି ଆଉ ଦୌଡ଼ିବାର ଖେଳ ଦ୍ୱାରା ଆମର ବ୍ଲଡ଼ ସର୍କୁଲେସନ ଠିକ୍ ରୁହେ ଆଉ ଯଦି ଆମେ ପହଁରିିକିମା ବୋଲେ ଆମର୍ ବଡ଼ିର ସବୁ ଲିମ୍ବ୍ସ ମାନେ ଯେପରିକି ଆମର ଗୋଡ଼ ହାତ ମୁହଁ କାନ ସବୁ ମୁଭମେଣ୍ଟ ହେଲା ଯାହାଫରେକି ଆମ ଦେହଟା ସୁସ୍ଥ ରହବା ଆଉ କିଛି ଲୋକ ନିଜର ଓଜନ ଘଟାବାର୍ ଲାଗି ବି ସେମାନେ ଖେଲ୍ ଖେଲସନ୍ ଯାହାଫଳରେ ଆମେ ଜାଣିଲେ କି ଆମର୍ ଖେଲ ଆମର୍ ଓଜନ ବି ଘଟେଇ ପାର୍ସି କିଛି ଜଣକୁ ରାତିରେ ଝୁମୁରା ନାଇଁ ଲାଗେ ସେମାନେ ସେଥିରଲାଗି ବି ଖେଲ୍ ଖେଲି ଯାଇସନ୍ ସେମାନେ ଯଦି ଖେଲ୍ବେ ଜ ବେଲା ବଲେ ସେମାନେ ରାତି ଆରାମସେ ଶୁଇ ପାର୍ବେ ଆଉ କିଛି ଲୋକର ଥିସି ଯାହାର୍ ଡାଇବେଟିସ୍ ଥିସି ସେମାନଙ୍କୁ ଡକ୍ଟର ଚାଲବାର୍ କହିଥିସି ସେମାନେ ଚାଲି ଯାଇସନ୍ ଏପ୍ରକାର ଖେଲ୍ ଆମର ଆ ଆଉ ଖେଳିଲେ ଜଣେ ଫ୍ରି ହେଲେ ହେଇକିରି ଠିକ୍ସେ ଖୁସି ହେଇପାର୍ସି ଯାହାଫଳରେକି ତାର ମାନସିକ ସୁସ୍ଥଦାର ଯୋଗଦାନ ଦେଇଥିସି